ମ୍ୟାଡ଼ମ୍ ନମସ୍କାର ମୁଁ ସସ୍ମିତା କହୁଥିଲି ଜାଣିପାରିଲେ ହଁ ମୋର ବାହାଘର ହଁ ଦୁଇ ତିନି ମାସ ପୂର୍ବରୁ ହୋଇଯାଇଛି ଦୁଇ ମାସ ପୂର୍ବରୁ ମୁଁ କପିଳାସ ମନ୍ଦିର ଆମେ ଚାହୁଁଛୁ ବୁଲିଯିବା ପାଇଁ ଆଉ କେମିତି କ'ଣ ଗଲେ ସୁବିଧା ହେବ କେମିତି କ'ଣ ଯିବୁ ଟିକିଏ କୁହନ୍ତୁ ନାଇଁ ତେରଶହ ବାବନ ପାହାଚ ଚଢ଼ିକି ଯିବାଟା ବହୁତ କଷ୍ଟ ମଟର୍ ସାଇକେଲ୍ରେ ଗଲେ ସୁବିଧା ହେବ ନା କାର୍ କରିକି ଯିବା ପାଇଁ ସୁବିଧା ହେବ ଆଚ୍ଛା ଦୁଇରୁ ତିନି ଜଣ ଗଲେ ଅସୁବିଧା ଅଛି କି ମଟର୍ ସାଇକେଲ୍ରେ ଗଲେ ହଁ ସ୍ୱାମୀ ସ୍ତ୍ରୀ ତ ଯିବୁ ଯଦି ବଡ ଯାଆଙ୍କର ଛୁଆଟି ଚାହିଁବ ଯିବା ପାଇଁ ତେଣୁ ତାକୁ ତ ମନା କରିହେବନି ନା ହଁ ସେଠି ମଙ୍କଡ଼ମାନେ ଅସୁବିଧା କରନ୍ତି କି ହଉ ଆଉ ସେଠି କ'ଣ ବହୁତ ଭିଡ ହୁଏ କି ହଁ ହଁ ଲାଇନ୍ ଲଗାଇବାକୁ ପଡେ ବୋଧେ ଠାକୁରଙ୍କୁ ଦର୍ଶନ କରିବା ଆଉ ଆମେ ଯଦି ସକାଳ ସାତଟାବେଳେ ଯାଇକି ପହଞ୍ଚିବୁ ତେବେ କେତେଟା ସୁଧା ଘରକୁ ଆସି ଫେରିପାରିବୁ ହଁ ସେଠି ଭୋଗ କିଣିବାକୁ ମିଳେ ନା ଆମେ ଘରୁ ଏଠୁ ଭୋଗ ନେଇକି ଯିବୁ ଆଉ ଦୀପର ବ୍ୟବସ୍ଥା ତଳୁ ନେବୁନା ସେଇଠି ଉପରେ ଅଛି ସେଠି ପ୍ରସାଦ ମିଳେ ନା ଖାଇବା ପାଇଁ ତଳେ ବି ମିଳେ ମନ୍ଦିରରେ ଆଉ ସେଠି କ'ଣ ତା ପାଖାପାଖି ସେହି ମନ୍ଦିରର ପାଖରେ ଆଉ କିଛି ଦେଖିବାର ଅଛି ଏଇ ଯେଉଁ ପାର୍କ୍ ଗଲେ ସେଠି କିଛି ଟିକେଟ୍ର ବ୍ୟବସ୍ତା ଅଛି କି ସାଇ ମନ୍ଦିରରେ ଯେଉଁ ଭୋଗ ବିକ୍ରି ହୁଏ ନା ବାହାରୁ କିଣାଯାଏ କିଣିକି ନେଇକି ଯିବୁ ଯେ ସାଇ ମନ୍ଦିରରେ ଭୋଗଟା ଆମେ ବାହାରୁ କିଣିକି ନେବୁ ନା ସେ ମନ୍ଦିର ଭିତରେ ଭୋଗର ବ୍ୟବସ୍ତା ଅଛି ଆଉ ସାଇ ମନ୍ଦିରରେ ପ୍ରସାଦର ବ୍ୟବସ୍ତା ରହୁଛି ତ ଆଚ୍ଛା ହଉ ଠିକ୍ ଅଛି ଯୋରନ୍ଦା ମନ୍ଦିରରୁ କେତେ ବାଟ ସେଇଟା ପଡ଼ିବ କପିଳାସଟା ଆଗେ ଜୋରନ୍ଦା ମନ୍ଦିର ବୋଧେ ପଡ଼ିବ ତା'ପରେ କପିଳାସ ପଡ଼ିବ ତା'ହେଲେ ଗଲାବେଳେ ଆଗେ ଆମେ ଯୋରନ୍ଦା ମନ୍ଦିର ଦେଇକି ଯିବୁ ସେଠି ତ ଯେଉଁ କ'ଣ କ'ଣ ସେଠି କବାଟ ନଥାଏ ଯେଉଁ ମନ୍ଦିର କି ଅମୁହାଁ ମନ୍ଦିର ସେଠି ଠାକୁର ନଥାନ୍ତି ସେଠି ଖାଲି ଧୁନି ଜଳୁଥାଏ ଅମୁହାଁ ଦେଉଳ କପିଳାସରେ କେଉଁ ଠାକୁର ଅଛନ୍ତି ତାଙ୍କ ନାଁ କ'ଣ ଠାକୁରଙ୍କ ନାଁ ହଉ ହଉ ରହୁଛି ମୁଁ ଆସିଲା ପରେ ପୁଣି ସେଇଠୁ ମନ୍ଦିର ଦର୍ଶନ ସାରିଲା ପରେ ପୁଣି ଫୋନ୍ କରିବି ଆଉ ଆପଣଙ୍କ ପାଖକୁ ହଉ ହଉ ଆଜ୍ଞା ରହୁଛି ନମସ୍କାର